କଲେଜ୍ ଡ଼ିଗ୍ରୀଟା ମୁଇଁ ବି କରିଛେଁ ମୋର୍ ଦାଦା ବି ଅଛେ ମୋର୍ ନାନିମାନେ ବି କରିଛନ୍ ଯଦି କଲେଜ୍ ଡ଼ିଗ୍ରୀଟା ଥିବାବେଲେ ଭବିଷ୍ୟତ୍ରେ ତାହାକୁ କାମ୍ ଦେବା ତାକର୍ ପରିବାର୍ କେନ୍ତା କରି ପୋଷ୍ବେ ସବୁ ଜିନିଷ୍ ତାହାକୁ ହି ସୁବିଧା ଦେବା ତାକର୍ ପରିବାର୍ ପୋଷ୍ବେ ଚାକିରି ବାକିରି ସରକାରୀ ଚାକିରିଟେ ମିଲ୍ବା ବେଲେ ତାକର୍ ଫେମଲିଟା ଭଲ୍ସେ ରହ୍ବା ଆଗ୍କେ ଆର୍ ଅସୁବିଧା ନାଇହଏ ତାଙ୍କର୍ ଛୁଆପିଲାମାନ୍ଙ୍କୁ ବି ପଢ଼ାବି ଏନ୍ତାକି ଭଲ୍ସେ ପୁରା ରହିପାର୍ବେ ସେମାନେ ମୁଇଁ ବି ଡ଼ିଗ୍ରୀ କରିଚେଁ ମୋତେ ତ କିଛି ଅସୁବିଧା ନାଏସିଁ ଯଦି ଡ଼ିଗ୍ରୀ କ୍ୱାଲିଫାଏ କରିଥିମା ବୋଲେ ଆଗ୍କେ ଆମେ କୌଣସି ଚାକ୍ରି ବାକ୍ରି କରି କିରି ଆମେ ଆମର୍ ନିଜର୍ ଜୀବନ୍କେ ଆମେ ଭଲ୍ସେ ରଖିପାର୍ମା ସୁବିଧାରେ ରଖିପାର୍ମା ହେରା କି ଆମର୍ ହି ଆମର୍ ଛୁଆମାନ୍ଙ୍କୁ ବି ଆମେ ହେନ୍ତା ପାଠ୍ ପଢ଼େଇକରି ଡ଼ିଗ୍ରୀ କରାମା ଯେ ତାପରେ ତାକର୍ ଭବିଷ୍ୟତ୍କେ ଭଲସେ ଊଜ୍ଜ୍ୱଳ କର୍ବେ ଚାକ୍ରି କରବେ ସେଟା ହି ଆମର୍ ଏଥିର୍ ମେନ୍ ଜିନିଷ୍ ହେ ପଢ଼ା ପଢ଼ିଟା ଆମେ କରିଥିଲେ କିଛି ଅସୁବିଧା ନାଇହୋଏ